କିନ୍ତୁ ମୋ ମୁହଁଟାକୁ ପୁଣି କେମିତି କ'ଣ ଲଗେଇକରି ପୁଣି ମୁହଁଟାକୁ ଠିକ କରିବି ମୁଁ ଭାବିଥିଲି ସେଇଟା ଲଗେଇଲେ ମାନେ ମୁହଁଟା ଟିକେ ଭଲ ଦେଖାଯିବ ମାନେ ଟିକେ ଗୋରା ଦେଖାଯିବ ମାନେ ଏମିତି ଟିକେ ଭାବୁଥିଲି କିନ୍ତୁ ଦେଖିଲାକୁ ସବୁ ବିପରୀତ ହେଇଗଲା ହଉ ଛାଡ଼ କ'ଣ କରିବା ଆଉ ଏମିତି ତ ହେଲା ଆଉ